ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ନାହିଁ ସେଥିପାଇଁ ଆମେ ସହରା ସହର ଅଭିମୁଖେ ଗସ୍ତ କରୁ ଏଥିପାଇଁ ଆମ ଗ୍ରାମାଞ୍ଚଳରେ ଏକ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଉ ପ୍ରଚେଷ୍ଟା କରାଯାଉ ଯାହାଫଳରେ ଆମେ ଉପକୃତ ହେବୁ